ଆଜ୍ଞା ମୋର ଗୋଟେ ଲୋନ୍ଟେ କରିବାର ଥିଲା ପର୍ସନାଲ୍ ଲୋନ୍ ଟିକିଏ କହିପାରିବେ କ'ଣ କେମିତି ହେବ ମୁଁ ଏଇନା ଗୋଟେ ଏସବିଆଇରେ ଅଛି ଏସ ବି ଆଇ ଲାଇଫର ଅଛି ଜଣେ ଲାଇଫ ଏଜେଣ୍ଟ ପ୍ୟାକେଜ୍ ମୋର ଚାରି ଲକ୍ଷ ପଚାଶ ହଜାର ଫୋନ୍ କରୁଛି ଆଜ୍ଞା ଏବେ ଏବେ ନୂଆ ଜଏନିଂ ମୋର ଏବେ ହିଁ ହେଇଛି ମୁଁ ନେଇଥାନ୍ତି ପର୍ସନାଲ ଲୋନ୍ ମୋର ତିନି ଲକ୍ଷ ଟଙ୍କା ଭାବୁଛି ନେଇଥାନ୍ତି

ନା ନା ଆଗରୁ କିଛି ଲୋନ୍ ମୁଁ କରିନି କେମିତି ଆପଣ ଯେମିତି କହିଦିଅନ୍ତୁ ମୋତେ ମୁଁ ସେଇ ହିସାବରେ କରିଦେବି

ଆଜ୍ଞା ଠିକ୍ ଅଛି ଆଜ୍ଞା ହଉ ହଉ ଠିକ୍ ଅଛି ଆଉ ମୁଁ ତା' ହେଲେ ଆସୁଛି